ଆମ ଗାଁରେ ଆମେ ଅଶି ଘର ବାସ କରଛୁ ତା'ର କିଛି ସୁବିଧା ସୁଯୋଗ ନାହିଁ ମାନେ ଘରେ ଯାହା ଅଳିଆ ଆବର୍ଜନା ରହିଲେ ଲୋକମାନେ ତ ଗାଉଁଲି ଲୋକ ଯିଏ ଯେଉଁଠି ପାଇଲେ ସେ ସେଠି ସେ ଫିଙ୍ଗିଦେଲେ ସେଥିପାଇଁ ବହୁତ ପ୍ରକାର ଅଳିଆ ହେଉଛି ସେଥିରୁ ଡେଙ୍ଗୁ ମଶା ହେଉଛନ୍ତି ରୋଗ ହେଉଛି ଏଥିରେ ମ୍ୟାଲେରିଆ ରୋଗ ହେଉଛି ଡେଙ୍ଗୁ ରୋଗ ହେଉଛି ସେଥିପାଇଁ ଆମର ଅବଶିଷ୍ଟ ଅଳିଆ ପକାଇବା ପାଇଁ ଡଷ୍ଟବିନ୍ କିମ୍ବା ଏମିତି ଡ୍ରେନ୍ ଗୋଟିଏ ଏହି ପ୍ରକାର ସିଷ୍ଟମ୍ ଥିଲେ ଲୋକମାନେ ସେଥିରେ ଫିଙ୍ଗିଦିଅନ୍ତେ ଆଉ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତେନାହିଁ ସେଥିପାଇଁ ଆମକୁ ଏମିତି ସୁବିଧାସୁଯୋଗ ଦରକାର ଅଛି